ମୋତେ ଆଗରୁ ଶ୍ରୀମଦ୍ ଭଗବତ ଗୀତା ପସନ୍ଦ ନଥିଲା କିନ୍ତୁ ମୁଁ ଯେବେଠୁ ଏହା ପଢ଼ିବା ଆରମ୍ଭ କଲି ମୋତେ ଠାକୁରଙ୍କ ସ୍ପର୍ଶ ଲାଗିଲା ଓ ଏହା ମୁଁ ସବୁଦିନ ନପଢ଼ିକି ରହିପାରୁନି ଏହା ହେଉଛି